କୃଷକ ମାନଙ୍କର ଉନ୍ନତି ପାଇଁ କୃଷି ସୂଚନା ସାହାଯ୍ୟରେ ବିଭିନ୍ନ ଦୂରଦର୍ଶନ ମାଧ୍ୟମରେ କୃଷକ ମାନଙ୍କୁ ବିଭିନ୍ନ ପ୍ରକାରର କୃଷି କାର୍ଯ୍ୟକ୍ରମରେ ବିଷୟରେ ବାରମ୍ବାର ପ୍ରକାଶ କରାଯାଏ ଯାହାକି କୃଷକ ମାନଙ୍କୁ ବହୁ ସହାୟତା ଯୋଗାଇଥାଏ ଆଗାମୀ ପାଣିପାଗର ସୂଚନା ଏବଂ ଭଲ ବିହନ ଚାଷବାସ ପାଇଁ ବ୍ୟବହୃତ ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ ମଧ୍ୟ କୃଷି ସୂଚନା ମାଧ୍ୟମରେ ଲୋକମାନେ ଜାଣିବାପାଇଁ ପାଇଥାନ୍ତି ଆଗକୁ ଫସଲର ସୁରକ୍ଷା ପାଇଁ ବାତ୍ୟା ବନ୍ୟାର ସୂଚନା ମଧ୍ୟ କୃଷକ ଭାଇ ମାନଙ୍କୁ ମିଳିଥାଏ ଯାହାଫଳରେ କି ଆଉ ଚାଷୀ ଭାଇମାନେ କ୍ଷତି ନ ସହି ବାତ୍ୟା ବାତ୍ୟା ବର୍ଷା ଆସିବା ପୂର୍ବରୁ ନିଜ ନିଜର ବିହନ କ୍ଷେତକୁ ନିଜେ ସଜାଗ କରି ରଖନ୍ତି ତେଣୁ ଆମ ପାଇଁ ବା କୃଷକ ଭାଇ ମାନଙ୍କ ପାଇଁ କୃଷି ସୂଚନା ମୁଖ୍ୟ ଅଟେ